ଭାରତରେ ବିଭିନ୍ନ ପ୍ରକାର ନୃତ୍ୟଶୈଳୀ ରହିଛି ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ଅଲଗା ଅଲଗା ନୃତ୍ୟଶୈଳୀ ଅଛି ଯେମିତିକି ଆନ୍ଧ୍ରପ୍ରଦେଶରେ କୁଚିପୁଡ଼ି ଅଛି ଆଉ ଆମ ଗୁଜୁରାଟରେ ଗର୍ବା ରହିଛି ଆଉ କେରଳରେ କଥକଲି ଅଛି ଆଉ ଆମ ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ରହିଛି ଆଉ ଆସାମରେ ବିହୁ ନୃତ୍ୟ ରହିଛି ଏଇଭଳି ବିଭନ୍ନ ରାଜ୍ୟରେ ବିଭନ୍ନ ପ୍ରକାର ଅଲଗା ଅଲଗା ନୃତ୍ୟସବୁ ରହିଛି ଆଉ ଏହି ନୃତ୍ୟ ବହୁତ ଭଲଲାଗେ ଦେଖିବାପାଇଁ ବହୁତ ଖୁସି ବି ଲାଗେ ଆଉ ଆମ ଓଡ଼ିଶାର ଜଣେ ଓଡ଼ିଶୀ ନୃତ୍ୟକାର ଅଛନ୍ତି ତାଙ୍କ ନାଁ ହେଉଛି ଶାଶ୍ୱତ ସେ ବହୁତ ଭଲ ଓଡ଼ିଶୀ ଡ୍ୟାନ୍ସ କରିଥାନ୍ତି ଆଉ ତାଙ୍କ ନାଚ ଦେଖିବାପାଇଁ ସମସ୍ତେ ଭଲ ପାଇଥାନ୍ତି ଆଉ ସେ ଆମର ବାହାରେ ବି ଯେମିତିକି ଭାରତ ବାହାରେ ଯାଇକି ବି ଆମ ଓଡ଼ିଶୀ ନୃତ୍ୟ କରୁଛନ୍ତି ଓଡ଼ିଶାକୁ ମାନେ କେମିତି ଲୋକ ଚିହ୍ନିବେ ସେଠି ଯାଇକି ଓଡ଼ିଶାର ନୃତ୍ୟ ଓଡ଼ିଶୀ ନାଚୁଛନ୍ତି ସେଇଟା ମୋତେ ବହୁତ ଖୁସି ଲାଗୁଛି ତାଙ୍କୁ ଦେଖିକି